ହଁ ନମସ୍କାର୍ କାଣା ହେଲା ହଁ ସେଥର ତ ଏନ୍ତା ଗଲାଥର ହେନ୍ତା କହେଲ ବୁନେ ହୁଁ ବୋଇଲ ଯେ ହଁ କାଏଁ ହେଲା କରମି ଆର କହିମି ଆରୁ ଏଇଥର ଫେର୍ ହେନ୍ତା କହୁଛ ବୋଲେ ଏଇଟା ଦୁଇ ମାସ୍ ଯାଇକରି ତିନ୍ ତିନ୍ ଚାଲ୍ବା ଏଇଟା ବୋଲେ ଆମର୍ ଆଡ଼େ ବି ବୋଇଲ ଫେର୍ ହେନ୍ତା ଆଗେ ମାସ୍ ସେଟାରେ ବି ହେନ୍ତା ବିହା ବୁହି ଇଆଡ଼େ କରି ମଲା ବୋଲବ୍ ଆର୍ କହେବ୍ ହେଲେ

ବୋଇଲେ ଆମର୍ ବି ହେନ୍ତା ଅସୁବିଧା ହେଉଛେ ତ ହଁ ବେଲେ ହଁ ବୋଇଲେ ଏ ଠିକ୍ ଅଛେ ସିନା ଟିକେ ଚିନ୍ତା କରବ୍ ଆର୍ ଟିକେ ଜଲ୍ଦି ଦେବ

ଆମର୍ ହଁ ଆମର୍ ବଲାଙ୍ଗୀର ନ କି ଯେନ ବି ହଉ ଆମର୍ ଇଆଡ଼େ କେତ୍ ନି କେତେ ଖାଲି ଚାଉଲ୍ ବରା ଚଟନୀ ଟିକେ ଖାଇ ନେଲେ ପୂରା ପେଟେ ହେଇଯିବା ହେଲେ ଆମର୍ ଆମର୍

ହଁ ନେଇଁ ଆମର୍ ଇ ବଲାଙ୍ଗୀର ଡିଷ୍ଟ୍ରିକ୍ଟକେ ପା ଆଖେ ପାଖେ ଯେନ୍ ଗାଁ ମାନେ ଛୁଟିଆ ଛୁଟିଆ ଗାଁ ମାନେ ଅଛି ସବୁଆଡ଼େ ଆମର ଚାଉଲ୍ ବରା ଆର୍ ଚଟ୍ନୀ ଯାହିଁ ଦେଖଲେ ଚାଉଲ୍ ବରା ଆର୍ ଚଟ୍ନୀ ଇଟା ଖାଲି ବିରିରେ ଫିରିଲେ ଭାତ୍ ପଛେ ଖାଇ କରି ନେ ନୁହେଁ ଯେ ଖାଁ ତ ଆରୁ ସେ ଚାଉଲ୍ ବରାକେ ଆଗ୍ ଆଗ୍ଲି ଖାଏବୁ ଏନ୍ତା ଆମର୍ ଚାଉଲ୍ ବରା ସେଟା ଚାଉଲ୍ ପିସାସୁଁ ଆର୍ ଗୁଟେ ପାଉଡ଼ର୍ଟେ ମିଲ୍ସି ଯେ ସେ ପାଉଡ଼ର୍କେ ପକେଇ ନେସୁ ଟିକେ ଆର୍ ସେତକି ଫେଣ୍ଟସୁଁ ସେଟା ଆଉ ର ରାତିରେ ବାଟିକି ରଖିଦେସୁଁ ଆର୍ ତା' ଆରଦିନ ଯେତେବେଲେ ଛାଣ୍ସୁଁ କିନି ଟିକିଏ ଟିକିଏ ଦେଲେ ବି କେଡ଼େ କେଡ଼େ ହେସି ଆର୍ ବହୁତ୍ ବଢ଼ିଆ ଲାଗ୍ସି ସେଥିର୍ଲାଗି ସେ ଆମର୍ ବଲାଙ୍ଗୀରର ଚଉଲ୍ ବରା ନେଇଁକେଁ ସବୁଆଡ଼େ ଫେମସ୍ ହେଇ ଯାଇସି ହଁ ନେଇଁ ସବୁଆଡ଼େ ହେନ୍ତା ଫେମସ୍ ହେଇଯାଇସି ଆର୍ ଚଟ୍ନୀ ଆରୁ ଚାଉଲ୍ ବରା ସବୁ ହଁ ବେଶୀକରି ଆମର୍ ଦୁକାନ୍କେ ଆସନ୍ କହତ ଇ ସେଇ ଚାଉଲ୍ ବରା ଅଛି ନା ରାତିର୍ ଦଶ୍ ବାଜିଥିନେ ବି ଚାଉଲ୍ ବରା ଚଟନୀ ଅଛି କାଁ ଦିଅ ବୋଲେ ତ ଦଶ୍ ବାଜେ ରାତିନେ ଆର୍ ରଖିଥିବ ଦେବୁ ଚଟ୍ନୀ ବି ହେନ୍ତା ସେ ଗ୍ରାଇଣ୍ଡର୍ରେ କରି କରି ଡାଲ୍କେ କରସୁଁ ସାରୁଆ ପତର କୁ ପୂରା ଦେଇ କରି ସବୁ ପୂରା ଭାଜି କରି ସେଟା ଚଟନୀ ବନାସନ୍ ସ୍ପେସାଲ୍ ଚଟ୍ନୀ ଏ ସ୍ପେସାଲ୍ ଚଟ୍ନୀ କି ହେଟା ତେତେଲ୍କେ ବୁତୁରେଇ ନେସୁଁ ତେତେଲ୍ ତେତେଲ୍ ଇଏ ବୁତୁରେଇ ନେସୁଁ ଆରୁ ସେଠି ଏ ମିରଚା ମୁରଚି ଯାହା ଦେବାର୍ କଥା ସେଠି ସବୁ ଧନିଆ ପତର୍ ପୁତରା ସବୁ ଆଡ଼୍ କରସୁଁ ଆଉ ପେଷି ଦେସୁଁ ଭାଜି କରି ସେଥିରେ ଗୁଡ଼୍ ବି ଟିକେ ପକାସୁଁ ଠିକ୍ ଅଛି ଆମର୍ ଦୁକାନ୍କେ ଆସ୍ବ କେବେ ଦିଲି ଏନ୍ତା ମେଲା ଦେଖିକରି ଆସ୍ବ ଆଉ ବତେଇ ନା କହେବ ସେ ଚାହିଁକିରି ମୁଁ ଦେଖ୍ମି ସେନ ଯେତେରଙ୍କ ବନଉଥୁମି ସେତେବେଲେ ଦେଖୁଥିବ

ନାଇଁ ଦିନେ ଛୁଆମାନ୍ଙ୍କୁ ଧରି ଆଇବାର୍ ବୁଲି ଆମୋର୍ ଦୁକାନ୍ ଆଡ଼୍କେ ଆଇବ୍ ଯେ ଛୁଆମାନେ ଟିକେ ଦେଖିବେ ଆରୁ ଏନ୍ତା ଏନ୍ତା କରସୁଁ ବୋଲିକିରି ଶିଖିବେ ଛୁଆମାନେ ହଁ ଠିକ୍ ଅଛେ ସେନେ ଛୁଆମାନ୍ଙ୍କୁ ଧରିକିରି ଏ ଆମ ଦୁକାନ୍କେ ଆସ୍ବ